ହ୍ୟାଲୋ ସାର୍ ନମସ୍କାର

ଆଜ୍ଞା କୁହନ୍ତୁ ସାର୍ କ'ଣ ଅର୍ଡ଼ର୍ ଅଛି କ'ଣ ଅଛି କୁହନ୍ତୁ ସାର୍ ଏ ପଦ୍ମ ଫୁଲ ନାଡ଼ ହେଉଛି ଏଇଟା ଏଇଠି ଏ ଏରିଆରେ ହେଉଛି ଟ୍ରାଡ଼ିସନାଲ୍ ଯେଉଁଟାକି ସ୍ପେସିଆଲ୍ ଆଇଟମ୍ ଆପଣ କଟକ ଭୁବନେଶ୍ୱରରୁ ଛତୁ ପନିର୍ଠାରୁ ବି ଏଇଟା ହେଉଛି ସ୍ପେସାଲ୍ ସାର୍ ଆମର ବିଶେଷ କରି ଫ୍ରେସ୍ ପଦ୍ମ ଫୁଲ ଲୋକ ଅଛନ୍ତି ତୋଳିକି ଆଣି ଦେଇଯାଉଛନ୍ତି ସେଇଟା ଆମେ ଟ୍ରାଡ଼ିସ୍ନାଲ୍ ଯେମତି ଆମର କୋରାପୁଟ ଏରିଆରେ ଟ୍ରାଡ଼ିସ୍ନାଲ୍ ପଦ୍ଧତିରେ ତିଆରି ହୁଏ ଆଧୁନିକ ମସଲା କିଛି ନାହିଁ ଏଇଟା ଆପଣ କଟକ ଭୁବନେଶ୍ୱରରେ ଯଦି ଆପଣ ମାଟି ଯେଉଁ ହାଣ୍ଡି ମଟନ୍ ଖାଉଛନ୍ତି ତା ସହିତ ବି ଇଏ ତୁଳନୀୟ ଏଇଟା ହେଉଛି ପରମ୍ପରା ଗୋଟେ ଆମର ଏଇଟା ଏଟା ହେଉଛି ନିରୋଗୀ ଖାଦ୍ୟ ଆ ଆପଣଙ୍କର ମୁଣ୍ଡ ବିନ୍ଧା ପ୍ରଥମ ହେଉଛି ମୁଣ୍ଡ ବିନ୍ଧା ହେବ ନାହିଁ ଦେହ ସମ୍ପୂର୍ଣ ନିରୋଗ ରହିବ ଏହାର ସାଇଡ୍ ଇଫେକ୍ଟ୍ କିଛି ନାହିଁ ଏଟାକୁ ଫ୍ରେସ୍ ନାଡ଼କୁ କାଟି ତାକୁ ଭଲ ଭାବରେ ସଫା କରି ତେଲରେ ଟିକିଏ ଗଡ଼େଇ ଆପଣଙ୍କ ଟାଇମ୍ରେ କେବଳ ଜିରା ଆଉ ବାଟଣ ସୋରିଷ ଏଇ ଆଧୁନିକ ମସଲା କିଛି ନାହିଁ ଯେଉଁଟାକି ଆପଣଙ୍କର କୌଣସି କ୍ଷତି ହେବାର ଚାନ୍ସ୍ ନାହିଁ ଏହାର ସ୍ୱାଦ ହେଉଛି ଆଜ୍ଞା କୁହନ୍ତୁ ସାର୍ ଆଜ୍ଞା ପ୍ରାଇସ୍ ଆପଣଙ୍କର ସାର୍ ଆପଣଙ୍କର ଆଇଟମ୍ କ'ଣ କ'ଣ ରହିବ ପଦ୍ମ ନାଡ଼ ସେଇଟା ତ ସେଇଟା ତ ସ୍ପେଶାଲ୍ ସାର୍ ଆପଣଙ୍କର ସେଇଟା ଯେହେତୁ ଏ ଏରିଆର ଟ୍ରାଡ଼ିସ୍ନାଲ୍ ସେଇଟା ହେଉଛି ସ୍ପେଶାଲ୍ ସାର୍ ଆପଣଙ୍କର ଆଉ ତା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କର ଥାଳି ରହିବ ସାର୍ ସାତଶହ ପଚାଶ ଟଙ୍କା ସାର୍ ଆପଣ ଯେଉଁଥିରେ ଚାହିଁବେ ଯେଉଁଥିରେ ଆପଣଙ୍କୁ ସୁବିଧା ହେବ ସେଇଥିରେ ଆପଣ ପେମେଣ୍ଟ୍ କରିପାରିବେ ଅଁ ଆଜ୍ଞା ହୋଇପାରିବ ସାର୍ ଏଇ ଯେଉଁ ଖାଦ୍ୟଟା ଆପଣଙ୍କ ପାଖକୁ ପଠାହେବ ନା ଆପଣ ଆସିକି ନେଇଯିବେ ହଁ ସାର୍ ପାର୍ସଲ୍ ଆମେ ଦେବୁ ଫ୍ରି ଅଫ୍ କଷ୍ଟ୍ରେ ସାର୍ ଆପଣ ନେଇକି ପହଞ୍ଚାଇଦେବୁ ଲୋକେସନ୍ଟା ଆପଣ ଆପଣଙ୍କୁ କହିବେ ଆମକୁ କହିଲେ ପିଲା ଯାଇ ଆପଣଙ୍କୁ ଡେଲିଭରି ଦେଇକି ଆସିବେ ସାର୍ ଯଦି କହିବେ ସେଇଠି ପିଲା ପଠାଇ ଆପଣଙ୍କୁ ଖାଦ୍ୟ ବାଢ଼ିକି ବି ଦେଇ ଆସିପାରିବେ ସେଇଟା ସାର୍ ସେ ଫେତ୍ ଆମର ଅଛି ଅର୍ଡ଼ର୍ ରଖିବୁ ଆମେ ଆଡ଼୍ଭାନ୍ସ୍ କିଛି ଦରକାର ନାହିଁ ଆପଣ ଯେଉଁ ସମୟରେ ଚାହିଁବେ ଫୋନ୍ପେ' କରନ୍ତୁ ଗୁଗୁଲ୍ ପେ' କରନ୍ତୁ କି ଯଦି କ୍ୟାସ୍ ଦେବେ ଆପଣଙ୍କର ଯେମିତି ସୁବିଧା ହେବ ସେହି ଅନୁସାରେ ଦେବେ ଆଉ ସାର୍ ଆଉ କ'ଣ ପ୍ରୋବ୍ଲେମ୍ କୁହନ୍ତୁ ସାର୍